ପିଲା ଭଲସେ ଆସୁନି କଲେଜ ଭଲ ପାଠ ହେଉଛି ସେ ରେଗୁଲାର କଲେଜ ଆସୁନି ହୁଁ ତମେ ତାକୁ ଟିକେ ବୁଝାଅ ନାଇଁ ନାଇଁ ଆମର କିଛି ନାହିଁ ବାପା ମାଆ ସେଇଟା ବୁଝିବେ ଆମ ପିଲାମାନଙ୍କୁ ବାଡ଼େଇ ଧରିବୁନୁ

ଏ ସାଙ୍ଗସାଥି ହବନି ହୁଁ ବାପା ମାଆ ହିସାବରେ ତୁମେ ତାକୁ ଭଲ ବୁଝେଇବ ନା ଆଉ ଏମିତି କରେ ସେମିତି କରେ ବୁଝେଇବ ଆଉ